ହ୍ୟାଲୋ ଆଜ୍ଞା ଆପଣ ଟ୍ରାନ୍ସପୋର୍ଟ ଏଜେନ୍ସି ରୁ କହୁଥିଲେ ତ ହଁ ଆମର ଟିକେ ଯିବାର ଥିଲା ତ ବୁଲି ଯିବାର ପ୍ରୋଗ୍ରାମ ଥିଲା ତ ଆଜ୍ଞା ମୁଁ ସେଥିପାଇଁ ଫୋନ୍ କରିଥିଲି ଆମର ବାର ତାରିଖ ଦିନ ଯିବାର ଥିଲା ହଁ ଏଇ ଫେବୃଆରୀ ବାର ରେ

ନାହିଁ ଆମେ ଯାଇଥାନ୍ତୁ ସେ ଦିନଟା ସକାଳୁ ଯାଇଥାନ୍ତୁ ସନ୍ଧ୍ୟାବେଳ ହେଇଯାଇଥାନ୍ତା ଫେରି ଆସିଥାନ୍ତୁ ଆଜ୍ଞା ହଉ ଆପଣ ମୋତେ ଟିକେ ଜଣାନ୍ତୁ ଆପଣଙ୍କ ଗାଡ଼ି ଫାଙ୍କା ଅଛି ନା ଆମକୁ ଟିକେ ନେଇ ଯାଇଥାନ୍ତେ ଆଉ ହଁ ଦେଇଥିଲେ ତ ଆମ ଘର ପାଖ ଜଣେ ବିଜୁ ଭାଇ ଅଛନ୍ତି ଆପଣଙ୍କ ନମ୍ବର ଦେଇଥିଲେ କହିଲେ ହଁ ତାଙ୍କ ଗାଡ଼ି ସବୁବେଳେ ଲାଗୁଛି ତାଙ୍କ ଗାଡ଼ି ବି ଫାଙ୍କା ରହୁଛି ଆଜ୍ଞା ହଉ ତାହେଲେ ଆଉ ହଉ ବାର ତାରିଖ ଯିବା ତାହେଲେ ଯିବା ତ ଫାଇ ପକ୍କା ତ ଆଜ୍ଞା ହଉ ତାହେଲେ ଆଉ ବାର ତାରିଖ ଦିନ ଯିବା ଆଉ ମୁଁ ତାହେଲେ ଆଉ କାହାକୁ କାହୁନି ଆପଣ ତ କହିଲେ ଆଉ ଯିବେ ବୋଲି ମୁଁ ତାନେ ଆଉ କାହାକୁ କହୁନି ଆଜ୍ଞା ହଉ ତାହେଲେ